ଭାରତୀୟ ପରିବହନ ଚାରି ପ୍ରକାରର ଅଛି ତ ତିନି ପ୍ରକାରର ଅଛି ଗୋଟେ ଆକାଶପଥ ଗୋଟେ ସ୍ଥଳପଥ ଗୋଟେ ଜଳପଥ ସବୁଠୁ ବେଶି ଜଳପଥ ଏବଂ ସ୍ଥଳପଥରେ ହୋଇଥାଏ କାହିଁକିନା ଆକାଶ ପଥରେ ବେଶି ସାମାନ ଥିଲେ ହିଁ ତାହିଁରେ କରାଯାଇଥାଏ ଆଉ ଜଳପଥରେ ତ ବେଶୀରେ ଗୋଲ୍ଡ କି ଟାଙ୍କି କି ପେଟ୍ରୋଲ୍ ଏସବୁ କି କୌଣସି ପ୍ରକାରର କେମିକାଲ୍ ପାଉଡ଼ର୍ ଏସବୁ ଜାଗାକୁ ନିଆଯାଇଥାଏ ଆଉ ସ୍ଥଳପଥ ବୋଇଲେ ତାହିଁରେ ଟ୍ରେନ୍ ସୁବିଧା ଅଛି ଆଉ କିମ୍ବା ଟ୍ରାକ୍ଟର୍ କି ଟ୍ରକ୍ରେ ବେଶିରୁ ବେଶି ଟ୍ରେନ୍ରେ ନିଆଯାଇଥାଏ କାହିଁକିନା ସେଠିରେ ଭଲ ଜଲ୍ଦି ପହଞ୍ଚିଯାଇଥାଏ ଆଉ ତାହିଁରେ କିଛି ବି ଅସୁବିଧା ହୁଏନି କାହିଁକିନା ଟ୍ରେନ୍ ତାଙ୍କର ହୋଇଥାଏ ତାଙ୍କର ହିଁ ସବୁ ଥାଇକିନା ସବୁଆଡ଼େ ନିଅନ୍ତି ଆଉ ସେସବୁ ନଥିଲେ ଆମକୁ ବେଶି ଅସୁବିଧା ହୋଇଥାଏ କାହିଁକିନା ସେସବୁ ନଥିଲେ ଆମକୁ ରାସ୍ତା କି କିଛି ବି ନଥାନ୍ତା କାହିଁକିନା ସେସବୁ ସାମାନ ତାହିଁରେ ହିଁ ଆସେ ଆହୁରି ସବୁ କାମ ଏଇଠି ଆମ ଘର ଘରେ କିି ବାହାରେ କିି ସବୁଆଡ଼େ ହୁଏ ସେସବୁ ନଥିଲେ ଆମ ପାଇଁ ବେଶୀ କଷ୍ଟ ହୋଇଥାନ୍ତା ଜଳପଥରେ ଆମକୁ ବେଶି ସୁବିଧା ହୁଏ ଆଉ ସ୍ଥଳପଥରେ ସେସବୁରେ ପେଟ୍ରୋଲ୍ ବି ବେଶି ସରେନି ପେଟ୍ରୋଲ୍ ବି ଟିକିଏ କମ୍ ସରେ ଗଭର୍ଣ୍ଣମେଣ୍ଟ୍ ସେସବୁରେ ହିଁ ବେଶି ସାମାନ୍ ନେବାଟା ସବୁ କରିବାଟା କରୁଛନ୍ତି